ନମସ୍କାର ସରୋଜ ବାବୁ ମୁଁ ସଙ୍ଗୀତା କହୁଛିି ଆପଣ ଚିହ୍ନି ପାରୁଛନ୍ତି ତ ଆମେ ନା ସାଙ୍ଗମାନେ ମିଶିକି ଗୋଟେ ବୁଲିଯିବା ପାଇଁ ବାହାରିଛୁଁ ଭୁବନେଶ୍ୱରକୁ ଆଉ ସେଥିପାଇଁ ମୋତେ ଗୋଟେ ଗାଡ଼ିର ବ୍ୟବସ୍ଥା କରିବାର ଅଛି ଆଉ ମୁଁ ତ ଆଉ କେବଳ ଆପଣଙ୍କୁ ହିଁ ଚିହ୍ନିଛି ଆଉ ଆପଣଙ୍କ ସର୍ଭିସ ବି ବହୁତ ଭଲ ସେଥିପାଇଁ ମୁଁ ଆପଣଙ୍କୁ ଫୋନ୍ କରିଛି ଆମେ ପ୍ରାୟତଃ ପାଞ୍ଚ ଜଣ ଯାଉଛୁ ତ ଆପଣଙ୍କ ପାଖରେ ଯ କିଛି ପାଞ୍ଚଟିକିଆ ସିଟ୍ କା ବାଲା କାର୍ ଅଛି ନା ଆଚ୍ଛା ସେ କାର୍ର କଣ୍ଡିସନ୍ ସବୁ ଭଲ ଅଛି ତ କାଇଁନା ଆମେ ସବୁ ଝିଅ ପିଲାମାନେ ଯାଉଛୁ ତ ଏତେ ବାଟ ଯିବୁ କାର୍ ପୁରା କାର୍ର ଅବସ୍ଥା ଭଲ ରହିବା ନିହାତି ଜରୁରୀ ଆମ ପାଇଁ ପୁଣି ଯଦି ବାଟରେ କିଛି ଖରାପ ହେଇଯିବ ଟାୟାର୍ ଫାଟି ଯିବ ଏ ବହୁତ ଅସୁବିଧା ହବ ସେଥିପାଇଁ ଆପଣ ନା ଭଲ କାର୍ ଟିକେ ଦେଖିକି ତା କଣ୍ଡିସନ ଆମ ପାଇଁ ପଠାଇବେ ଆଉ ଆପଣ କେତେ କ'ଣ ରେଟ୍ ନଉଛନ୍ତି ଆମେ ପ୍ରାୟତଃ କୋଡ଼ିଏ ତାରିଖ ବେଳକୁ ଯିବୁ ଆପଣଙ୍କର ସେତିକି ବେଳେ କିଛି କାର୍ ଥିବ ତ ଆଭେଲେବୁଲ ଆଚ୍ଛା ଆମେ ନା ପାଞ୍ଚ ଜଣ ଯାଉଛୁ ଆଉ ସମସ୍ତେ ଝିଅପିଲା ସେଥିପାଇଁ ମୁଁ ଟିକେ ଡ୍ରାଇଭର ବାବୁଙ୍କ ବିଷୟରେ ଜାଣିବାକୁ ଚାହୁଁଛି ଆପଣଙ୍କର ଡ୍ରାଇଭର ଜଣଙ୍କ ଭଲ ତ ଆପଣ ଟିକେ ଦେଖିକି ଜଣେ ଭଲ ଡ୍ରାଇଭରକୁ ପଠାଇବେ ଯେମିତି ତାଙ୍କ ପାଖରେ ଲାଇସେନ୍ସ ଥିବ ତାଙ୍କ ବ୍ୟବହାର ଭଲ ଥିବ ଆଉ ନିଶା ଫିସା ଯେମିତି ସେ କରୁନଥିବେ ସେ ଆପଣ ଟିକେ ଦେଖିକି ଆମେ ଝିଅପିଲା ଯାଉଛୁ ତ ଦେଖି ଚାହିଁକିର୍ ଜଣେ ଭଲ ଡ୍ରାଇଭରକୁ ପଠାଇବେ ଆଚ୍ଛା ଆଉ ଆପଣ କେତେ କ'ଣ ରେଟ୍ ନଉଛନ୍ତି ଆପଣ କିଲୋ ପିଛା ଅନୁସାରେ ରେଟ୍ ନଉଛନ୍ତି ଆଚ୍ଛା ଆଉ ତ ଆପଣ କିଲୋକୁ କେତେ ରେଟ୍ ନଉଛନ୍ତି କୋଡ଼ିଏ ଟଙ୍କା ଏକ କିଲୋମିଟରକୁ ବହୁ ବେଶୀ ହେଇଯାଉଛି ଆପଣ ତ ଜାଣିଛନ୍ତି ଆମେ ଯେବେ ବି ଯୁଆଡ଼େ ଯାଉ ଆପଣଙ୍କ ଗାଡ଼ିରେ ହିଁ ଯାଉ ଆପଣ ଯଦି ଆମ ପ୍ରତି ଏମିତି କରିବେ ଏତେ ବେଶୀ ରେଟ୍ କରିବେ ତା'ହେଲେ କେମିତି ହବ ଟିକେ ଦେଖନ୍ତୁ ରେଟ୍ କମ୍ ଖରମ ଦବା ପାଇଁ କିଲୋମିଟର ପିଛା ଆଉ ପନ୍ଦର ଟଙ୍କା କିଛି କିଛି ଆପଣଙ୍କର କ୍ଷତି ହବ ନାହିଁ ପନ୍ଦର ଟଙ୍କା ରଖନ୍ତୁ ଆମେ ନା ଯାଇଁକି ସେଠି ମ୍ୟୁଜିୟମ୍ ଯିବୁ ଆଉ ନନ୍ଦନକାନନ ଟିକେ ବୁଲିବାକୁ ଯିବୁ ଆପଣ ଜାଣିଛନ୍ତି ତ ନନ୍ଦନକାନ ଗଲେ ଟିକେ ଟାଇମ୍ ବେଶୀ ଲାଗିବ ତ ଆପଣ ଟିକେ ଆପଣଙ୍କ ଡ୍ରାଇଭରଙ୍କ ସହିତ ଏ ବିଷୟରେ କଥା ହେବେ ଆଉ ଆପଣ ଅଟକିବା ପାଇଁ କେତେ କ'ଣ ରେଟ୍ ନେବେ ବିି ସେ ବିଷୟରେ ମୋତେ ଜଣାଇଦେବେ ମୁଁ ଆପଣଙ୍କୁ ଯଦି ଗୁଗୁଲ୍ ପେ କି ପେଟିଏମ୍ ଅଛି ମୋତେ ନମ୍ବର ପଠାଇଦେବେ ମୁଁ ଆପଣଙ୍କୁ ଆଡ଼ଭାନ୍ସ ବି କିଛି ପେମେଣ୍ଟ କରିଦେବି କିନ୍ତୁ ଆମେ ନିହାତି କୋଡ଼ିଏ ତାରିଖ ଦିନ ଯାଉଛୁ ତ ଆପଣଙ୍କ ପାଇଁ ଗୋଟେ ଭଲ ଗାଡ଼ି ବାଛିିକି ରଖିଥିବେ ଆଉ ହଁ ଡ୍ରାଇଭରଙ୍କ କଥା ବି ଟିକେ ମନେ ରଖିଥିବେ ଦେଖି ଦେଖିକି ଜଣ ଭଲ ଲୋକକୁ ପଠାଇବେ ଆଉ ତାଙ୍କୁ ବି ଜଣାଇବେ କି ଆମକୁ ଏତେ ସମୟ ସେଠି ରହିବାର ଅଛି ତ ସେଇ ଅନୁସାରେ ସେ ନିଜର ବ୍ୟବସ୍ଥା ବି କରି ନେବେ ଆଉ ଯଦି ଆପଣଙ୍କର ପାଖରେ ଗାଡ଼ି ନଥିବ କି କିଛି ତ ଆପଣ ମୋତେ ଟିକେ ଆଗରୁ ବି ଜଣାଇଦେବେ ଆଚ୍ଛା ଆଚ୍ଛା ଠିକ୍ ଅଛି ଧନ୍ୟବାଦ ଆମେ ତା'ହେଲେ କୋଡ଼ିଏ ତାରିଖ ଦିନ ଯିବୁ ଆପଣ ସେଇ ଅନୁସାରେ ଗାଡ଼ି ଠିକ୍ କରିଥିବେ ହଉ ଠିକ୍ ଅଛି ମୁଁ ରଖୁଛି ଧନ୍ୟବାଦ